ସ୍ଥାନୀୟ କଳାକାର ମାନେ ବହୁ ପ୍ରକାର କଳା ଅଛି ଯାହା ପାଖାପାଖି ବିଲୁପ୍ତ ହେବାକୁ ଲାଗିଲାଣି ଆମ ଓଡ଼ିଶାରେ ଗୋଟେ ଥିଲା ଠିଆପାଲା ଠିଆ ହେଇକି ଲୋକମାନେ ବିଭିନ୍ନ ଗୀତ ମାଧ୍ୟମରେ ଢଗ ମାଧ୍ୟମରେ ପିଲାମାନଙ୍କୁ ବା ପବ୍ଲିକ୍ ଲୋକଙ୍କୁ ତାଙ୍କର ଶ୍ଳୋକ ମାଧ୍ୟମରେ ମନୋରଞ୍ଜନ କରୁଥିଲେ ବର୍ତ୍ତମାନ ସେ କଳା ଡୁବାଇବା ଉପରେ ଏବଂ ତାକୁ ସଂରକ୍ଷଣ ପାଇଁ ଟିଭିର ଗୋଟେ ଚ୍ୟାନେଲ୍ ସିଦ୍ଧାର୍ଥ ଏକ ଉନ୍ନତ ପଦକ୍ଷେପ ନେଇଛନ୍ତି ଏବଂ ବିଭିନ୍ନ ଅଞ୍ଚଳରେ ଯେଉଁ ଅଛନ୍ତି ଆମର ସେ ଠିଆ ପାଲାର ପ୍ରଦର୍ଶକକୁ ଆଣି ଏକ ପ୍ରତିଯୋଗିତାରେ ଆୟୋଜନ କରିବା ଦ୍ୱାରା ସେ କଳାଟି ଆମ ଓଡ଼ିଶାର ଗୋଟେ ବଞ୍ଚିକି ରହୁଛି ଏବଂ ତା'ଦ୍ୱାରା ସେ କଳାଟିର ସଂରକ୍ଷଣ ହୋଇପାରୁଛି